ଆମ ସ୍ଥାନୀୟ କ୍ରୀଡ଼ା ହେଲା ଏଠିକାର ସ୍ଥାନୀୟ କ୍ରୀଡ଼ା ହେଲା କ୍ରିକେଟ୍ ତା'ସହିତ ମୋତେ ପସନ୍ଦ ଲାଗେ ମୁଁ ଖେଳେ ଆଉ ପୁଚି ଆଉ ବାଟିରେ ଗୁଲି ଗୁଲି ଆଉ ନଟୁ ଭଳି ସୂତା ବାନ୍ଧି ଗୁଡ଼ାଇକି ମଧ୍ୟ ଖେଳେ ଆଉ ଛୋଟବେଳେ ଏଇ ଯେଉଁ ଗିଲି ଦଣ୍ଡା କହୁଛନ୍ତି ଗିଲି ଦଣ୍ଡା ଖେଳିବାକୁ ଗୋଟେ ପ୍ରଥମେ କାଠି କାଠିଟେ ହେଇଥିବ ଗୋଟେ ଗାତ ଦେହରେ ସେ ଗାତ ଦେହରେ ସେ କାଠିଟାକୁ ଗୋଟି କରିକି ଗୁଜିଟାକୁ ଟିକେ ସେଇ ଗୁଜିଟା ଟିକେ କଟାଳିଆ କାଠିଟେ ହେଇଥିବ ତା'ପରେ ଦୁଇ ପଟ ସାଇଜ୍ରେ ଖେଳିବେ ତାକୁ ଗୋଟେ ନମ୍ବର କହିବେ କହିକିନି ଖେଳନ୍ତି ଚୌକା ଛକା ମାରି ଖେଳନ୍ତି ସେଇ ଖେଳ ଆମେ ଛୋଟବେଳେ ଖେଳୁଥିଲୁ ପୁଚି ମଧ୍ୟ ସେଇ ଛୋଟବେଳେ ଖେଳୁଥିଲୁ ଆଉ ଏ ମୋର ପସନ୍ଦ ଖେଳ ହେଲା ଗୁଲି ବାଟି ବାଟି ବାଟି ଖେଳିବାକୁ ମୋତେ ମୋ ଛୋଟବେଳେ ବହୁତ ଭଲ ଲାଗେ ବାଟିରେ ଯଦି ମୋଠୁ ଯିଏ ହାରିଯାଏ ସେ ମୋତେ ପ୍ରତିଶୋଧ ନେଇଯିବ ଭାବି ତୁ ଖେଳୁଛୁ ନା ହାରିଲି ମୁଁ ଜମା ଯିବିନି ମୁଁ ଜିତିବା ଯାଙ୍କେ ତୁ ମୋ ସାଙ୍ଗେ ଖେଳିବୁ ଆମ ଘର ପାଖରେ ଗୋଟେ ପିଲା ଅଛି ବାଟି ନେଇକି ଆସିବ ଯଦି ହାରିଯିବ ସିଏ ହାରିଲେ ଜମା ମାନେ ରାଗିଯିବ ପୁରା ଦଶରୁ ପଚାଶରୁ ପଚାଶରୁ ଚାଳିଶ ଏମିତି ନମ୍ବର ପକାଇ ପକାଇ ସବୁ ବାଟି ଆଣିବ ଖେଳିବ ମୋ ସାଙ୍ଗରେ